ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ସେବା ବହୁତ ପରିମାଣରେ ପ୍ରଚଲିତ ଯଦି କୌଣସି ସ୍ତ୍ରୀ ବା ପୁରୁଷ କିମ୍ବା ବୃଦ୍ଧ ଲୋକମାନେ ରୋଗରେ ପୀଡ଼ିତ ହେଲେ ସ୍ୱାସ୍ଥ୍ୟ ସେବାକୁ ଯିବା ନିହାତି ଦରକାର ସାମାଜିକ ସମର୍ଥନ ଏବଂ ସମ୍ମାନ ବୃଦ୍ଧିରୁ ଜିଲ୍ଲାରେ ବୃଦ୍ଧ ଜନସଂଖ୍ୟା ବହୁତ ପରିମାଣରେ ସମ୍ମୁଖୀନ ହେଉଥିବା ବେଲେ ତାଙ୍କୁ ସ୍ୱାସ୍ଥ୍ୟ ସେବା କରିବା ନିହାତି ଦରକାର ଆଜିକାଲି ବୟସ ବୃଦ୍ଧ ବା ବୃଦ୍ଧ ଲୋକମାନଙ୍କୁ ଯତ୍ନବାନ କରିବା ନିହାତି ଆବଶ୍ୟକ ଏବଂ ବୃଦ୍ଧ ଲୋକମାନଙ୍କୁ ଭତ୍ତା ମିଲୁଛି ଯେଉଁ ବୃଦ୍ଧ ନରନାରୀମାନଙ୍କୁ ନିଜର ପିଲାମାନେ ଯତ୍ନ ନ ନେବାରୁ ତାଙ୍କୁ ବୃଦ୍ଧ ଆଶ୍ରମରେ ଛାଡ଼ି ଦେଉଛନ୍ତି ସେଥିପାଇଁ ଭାରତ ସରକାର ସେଥିପାଇଁ ସମସ୍ତ ବୃଦ୍ଧ ଲୋକମାନଙ୍କୁ ଭତ୍ତା ହଜାର ଟଙ୍କା ନେଉଛନ୍ତି ଦେ ଦେଉଛନ୍ତି ମାସକୁ ଜାତୀୟ ବିବିଧତା ପେନ୍ସନ୍ ଯୋଜନା ଦିଆଯାଉଛି ଏବଂ ଏହି ଭତ୍ତା ପେନ୍ସନ୍ ପାଉଥିବାରୁ ନିଜକୁ ଭଲ ଭାବରେ ଯତ୍ନବାନ କରୁଛନ୍ତି